ମୁଁ ଏମିତିକା ଏକ ପୁସ୍ତକ ପଢ଼ୁଥିଲି ସେଇଟା ମୋତେ ପ୍ରଥମେ ଜମା ଭଲ ଲାଗୁନଥିଲା ତା'ପରେ ଯେତବେଳେ ସେ ସ୍ତୁତି ମାଳିକା ପଢ଼ିଲି ସେ ଭଗବାନଙ୍କର କଥା ସବୁ ଶୁଣିଲି ମୋତେ ବହୁତ ଖୁସି ଲାଗିଲା ଆଉ ସେ ଭଗବାନଙ୍କର କଥା ଶୁଣିକି ମୁଁ ସବୁଦିନେ ହି ସେଇ ସ୍ତୁତି ମାଳିକାକୁ ପଢ଼ିଲି ଆଉ ସେ ସ୍ତୁତି ମାଳିକା ଏବେ ବି ପଢ଼ୁଛି ଆଗକୁ ବି ପଢ଼ିବି ସେ ସ୍ତୁତି ମାଳିକା ପଢ଼ିକି ମୋ ମନ ବହୁତ ଆନନ୍ଦ ଲାଗୁଛି ଆଉ ସେ ସ୍ତୁତି ମାଳିକାରେ ହିଁ ମୁଁ ସବୁଦିନେ ହିଁ ପଢ଼ିବି